ମୁଁ ଜାଣିଥିବା କିଛି ରାଜନୈତିକ ନେତା ଯଥା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯିଏକି ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି ସିଏ ବହୁତ ଭଲ ଜଣେ ନେତା ସିଏ ମହିଳାଙ୍କ ପାଇଁ ମିଶନଶକ୍ତି କରିଛନ୍ତି ଯାହାଦ୍ୱାରା କି ମହିଳାମାନେ ଘରେ ନରହି ଉନ୍ନତି କରୁଛନ୍ତି ଦେଶର ଏବଂ ସେ କୃଷିକ୍ଷେତ୍ରରେ ମଧ୍ୟ ଅ ଅଧିକ କାର୍ଯ୍ୟ କରିଛନ୍ତି ଯାହାଦ୍ୱାରା କି କୃଷକମାନେ ବହୁତ ଲାଭ ଉଠାଉଛନ୍ତି କୃଷକମାନଙ୍କ ପାଇଁ ସେ ବହୁ ପ୍ରକାର ସେବା କରିଛନ୍ତି ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଏହାଦ୍ୱାରା କୃଷକମାନେ ପନ୍ଦର ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ମାଗଣାରେ ପାଇପାରିବେ ଏବଂ ନିଜ ପରିବାରର ଲୋକମାନଙ୍କର ଆବଶ୍ୟକତା ମେଣ୍ଟେଇବାକୁ ଯାଇ ସେମାନେ ଚାଷବାସ କରି ନିଜର ପରିବାରର ପେଟ ପୋଷି ପାରୁଛନ୍ତି ଏବଂ ସ୍ୱାସ୍ଥ୍ୟ ସେବାର ମଧ୍ୟ ସଦୁପଯୋଗ କରି ଭଲରେ ରହୁଛନ୍ତି ଏହା ଏଥିପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି